ଏଠି ଟପିକ୍ ଅଛି ଯେ କାଗଜ କଲମରେ ଲେଖିବାକୁ ପସନ୍ଦ କରନ୍ତି ନା ଲ୍ୟାପଟପ୍ ମୋବାଇଲରେ ପୂର୍ବ ଯୁଗରେ ଲ୍ୟାପଟପ୍ ମୋବାଇଲ ଏସବୁ କିଛି ନଥିଲା ତ ସମସ୍ତେ କଲମର ବ୍ୟବହାର କରୁଥିଲେ ଆଉ ଏହାକୁ ଖାତା ବା କାଗଜରେ ଲେଖୁଥିଲେ କିନ୍ତୁ ଆଜିର ଦୁନିଆରେ ହାଇ ସୋସାଇଟିରେ ଲୋକ ମୋବାଇଲ ବା ଲ୍ୟାପଟପ୍ରେ ଟାଇପ୍ କରନ୍ତି ଆଜିକାଲି ଡିଜିଟାଲ୍ ଦୁନିଆ ହେଇଗଲାଣି ତ ସେଇଥିପାଇଁ ବହୁତ କାମ କଲମର କାମ ବହୁତ କମିଯାଇଛି ଏବଂ ମୋବାଇଲ ବା ଲ୍ୟାପଟପ୍ରେ ଚାହିଦା ବହୁତ ବଢ଼ିଯାଇଛି ଆଜିକାଲି ଛୁଆମାନେ ଛୁଆମାନଙ୍କ ଠୁ ହିଁ ଆରମ୍ଭ ହେଇଯାଉଛି ମୋବାଇଲ ଲ୍ୟାପଟପ୍ ଛୋଟ ପିଲାମାନେ ପ୍ରଥମେ ମୋବାଇଲ ଲ୍ୟାପଟପ୍ ଧରନ୍ତି ତା'ପରେ ଯାଇ କଲମ ଧରନ୍ତି ପୂର୍ବ ଜମାନା ଏବେ ଜମାନା ବହୁତ ଫରକ ହେଇଗଲାଣି କଲମ ସବୁବେଳେ ଦରକାର ପଡ଼ିବ କିନ୍ତୁ ଆଜିର ଦୁନିଆରେ ଲ୍ୟାପଟପ୍ ବା ମୋବାଇଲ ର ଚାହିଦା ବହୁତ ବଢ଼ିଯାଇଛି ଆଜିକାଲି ଲୋକଙ୍କ ପାଖରେ ପକେଟ୍ରେ କଲମଟେ ନଥିବ କିନ୍ତୁ ଗୋଟେ ମୋବାଇଲଟେ ଥାଉଛି ଆଉ ଘରୁ ବାହାରିଲା ମାନେ ମୋବାଇଲ ଧରିଲେ ହିଁ ସେ ଲୋକ ବାହାରକୁ ବାହାରନ୍ତି ଏମିତି ଗୋଟେ ହେବିଚୁଆଲ୍ ହେଇଯାଇଛି ଯାହାଦ୍ୱାରା ସମାଜ ପ୍ରତିି ବି ବହୁତ ଖରାପ ଇମ୍ପ୍ରେସନ୍ ପକାଉଛି